ହଁ ଶୁଭମ ସକାଳେ ଯେଉଁ ତୁ ହୋଟେଲ ଠୁ ଖାଇବା ମଗାଇନଥିଲି ହଁ ସେ ଯେଉଁ ଡାଲି ଆଉ ଆଳୁ ଭର୍ତ୍ତା ଚିକେନ ପାମ୍ପଡ଼ ଆଉ ଭାତ ଟିକେ ହଁ ସେଇଟା ଯେଉଁ ମଗାଇନଥିଲି ସେଇଠୁ ଗୋଟେ ଚିକେନ ହଁ ଖାଲି ଚିକେନଟି ଗୋଟେ ବାସ୍ନା ଦେଉଥିଲା ମୋ ଘରେ କୁଣିଆ ଆସିଥିଲେ ତ ଟିକେ ମାନେ ବହୁତ ଲାଗିଲା ମୋତେ ତ ସେଥିପାଇଁ ମୁଁ ମୋତେ ଫୋନ କରିଛି କହିବା କଥା କ'ଣ କି ତୋର ଯେଉଁ ଚିକେନଟା ମାନେ ତ ଡେଲିଭରି ବଏ ଯେଉଁ ପଠାଉଛୁ ହଁ ସେ ଡେଲିଭରି ବଏ ପଠାଉଛୁ ତା'ର ପଇସା ଆପଣ ନେଉଛୁ ଆଉ ସେତେବେଳେ ନେବା ବେଳେ କେମିତି ମାନେ ଏମିତି ଇଏ କରଲୁ ପଇସା ତୋତେ ହଁ ତ ମୁଁ କହିବା କଥା କ'ଣ କି ନା ନା ମୋ ମୋ ପଇସା ମୋତେ ବ୍ୟାକ୍ ଦରକାର ଆଉ ପଇସା ବ୍ୟାକ୍ ସହିତ ଯେଉଁ ଖାଇବାଟେ ଯେଉଁ ଦେଇ ଦେଇଥିଲୁ ସେଟ କୁକୁର ମୁଁ ଦେଇ ଦେଇଛି ତ ସେଥିପାଇଁ ମୁଁ ମୋ ପଇସା ବ୍ୟାକ୍ ଚାହୁଛି ଭାଇ ଆଉ ସନ୍ଧ୍ୟା ସୁଦ୍ଧା ମୋ ପଇସା ବ୍ୟାକ୍ କରିଦେ ମୁଁ ନୂଆ ହୋଟେଲରେ କେଉଁ ଅନ୍ୟ କେଉଁ ହୋଟେଲରେ ମୁଁ ଧରିକି ଆସିବି ଖାଇବା ସେଇଟା ଖାଇ କୁଣିଆ ଯିବେ ଆଉ ରହିଲି